ମୁଁ ଶୀତ ଋତୁରେ ଭ୍ରମଣ କରିବାକୁ ପସନ୍ଦ କରିମି କାରଣ ଶୀତ ଋତୁଟା ବହୁତ ମତେ ଭଲ ଲାଗେ ଆଉ ଶୀତ ଋତୁରେ ମାନେ ବେଶୀ ଗରମ ନଥାଏ ବର୍ଷା ନଥାଏ ଯେହେତୁ ଖରା ବି ନଥାଏ ଯେହେତୁ ଭଲ ଲାଗେ ଶୀତ ଦିନଟା ଶୀତ ଦିନରେ ଦିନ ଛୋଟ ଥାଏ ରାତି ବଡ଼ ଥାଏ ଯେଉଁ ଦିନ ଛୋଟ ଆରାମସେ ଯୁଆଡ଼େ ବି ଯିବ ଆରାମସେ ବୁଲିକି ଭଲସେ ବୁଲିବାଲିକି ଆସିପାରିବ ଆସିପାରିବ ଆଉ ଯେହେତୁ ଶୀତଦିନେ ଆମେ ବହୁତ ଜାଗା ବୁଲିବାକୁ ଯାଇଛୁ ମାନେ ଘଟଗାଁ ତାରିଣୀ କେଉଁଝର ଘଟଗାଁ ତାରିଣୀ ଯାଇଛୁ ବୁଲିକି ଆସିଚୁ ଶୀତ ଦିନରେ ଆଉ ଆମେ ପୁରୀ ବି ଯାଇଛୁ ଶୀତ ଦିନରେ ବୁଲିକି ଆସିଛୁ ଆଉ ସାରଳା ମନ୍ଦିର ଯୋଉ ଆମର କେନ୍ଦ୍ରାପଡ଼ା ଆଉ କେନ୍ଦ୍ରାପଡ଼ା ବଳଦେବ ଜୀଉ ସେ ମନ୍ଦିରରେ ବି ଆମେ ବୁଲିକି ଆସିଛୁ ଆଉ ପଞ୍ଚଲିଙ୍ଗେଶ୍ୱର ଯାଇଥିଲୁ ସେଠିକି ବି ଆମେ ବୁଲିକି ଆସିଛୁ ଥଣ୍ଡା ଦିନରେ ଆମେ ବହୁତ ଜାଗା ବୁଲିଛୁ ଥଣ୍ଡା ଦିନ ମୋର ବହୁତ ପସନ୍ଦ ଆଉ ଥଣ୍ଡା ଦିନରେ ବି ଶୋଇବା ପାଇଁ ବି ଭଲ ଲାଗେ କେଉଁଠି ବସିବା ପାଇଁ କାହା ସହିତ କଥା ହେବା ପାଇଁ ସବୁ ଭଲ ଲାଗିଥାଏ ସେଥିପାଇଁ ଥଣ୍ଡା ଦିନଟା ମୋର ବହୁତ ପସନ୍ଦ